ଆମ ଅଞ୍ଚଳରେ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ରେଭେନ୍ସା ୟୁନିଭରସିଟି ଉତ୍କଳ ୟୁନିଭରସିଟି ଯେଉଁଟାକି ସାରା ଓଡ଼ିଶାରେ ପ୍ରସିଦ୍ଧ ଉତ୍କଳ ୟୁନିଭରସିଟିରୁ ତ ଆମର ଲ'ରୁ ଆରମ୍ଭ କରିକି ବିଜ୍ଞାନ ଆର୍ଟ୍ସ ଆଉ ସାଇନ୍ସ ଆର୍ଟ୍ସ ସାଇନ୍ସ ସବୁ ଷ୍ଟ୍ରିମ୍ର କୋର୍ସ ଅଛି ଯେଉଁଟା କି ସମସ୍ତେ ଆସି ସେଇଠି କରିପାରିବେ ଆଉ ସେମିତି କି ରେଭେନ୍ସା ୟୁନିଭରସିଟିରେ ମଧ୍ୟ ତା'ର ଅଲଗା ଅଲଗା ଡିପାର୍ଟମେଣ୍ଟ ସବୁ ଅନର୍ସ ୱାଇଜ୍ର ଅଛି ଆଉ ସେଇଠି ଆମେ ମଧ୍ୟ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ବିଷୟରେ ବି ସବୁକିଛି ଜାଣିପାରିବା ଆଉ ପ୍ରଯୁକ୍ତିବିଦ୍ୟାର କଲେଜ ହେଉଛି ଯେମିତି କି ଅଜୟ ବିନୟ ଇନ୍ସଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି ସେଥି ସେଇଠି ମଧ୍ୟ ତା'ର ବହୁତ ଭଲ କ୍ୟାମ୍ପସ୍ ଅଛି ସେଇଠି ମଧ୍ୟ ବହୁତ ପିଲା ଆସିକି ଅଧ୍ୟୟନ କରନ୍ତି ଆଉ ତା'ର ମଧ୍ୟ କ୍ୟାମ୍ପସ୍ ବହୁତ ପିଲାମାନଙ୍କ ପାଇଁ ବହୁତ ସ୍ଵିଟେବଲ୍ ହେଇଥାଏ ଆଉ ସେମିତି ଗଣିତ କ୍ଷେତ୍ରରେ ମଧ୍ୟ ଆଜିକାଲି ଆଜି ତ ଏବେ ତ ସବୁ ମ୍ୟାଥ୍ର ଅନର୍ସ ସବୁ କଲେଜ ମାନଙ୍କରେ ରହିଛି ରେଭେନ୍ସା ହେଲା ଉତ୍କଳ ୟୁନିଭରସିଟି ହେଲା ସୋଆ ହେଇଛି ଯେମିତି କି ସିଭିରମଣ କଲେଜ ଅଫ ଇନ୍ ସେଇଟା ବି ଏବେ ମଧ୍ୟ ୟୁନିଭରସିଟି ହେଇଯାଇଛି ଆଉ ସେମିତି